ତା'ର କାଲି ଏମିତି ଗୋଟେ ଆମ ମା'ଙ୍କ

ଆଜ୍ଞା ଆପଣଙ୍କ ହସ୍ପିଟାଲରେ କେମିତି ସବୁ

ଆଜ୍ଞା ଆଜ୍ଞା

ଆଜ୍ଞା ଆଜ୍ଞା ହଁ ହଁ ଆଜ୍ଞା ଖାଇବା ପିଇବା ରହିବା ପାଇଁ ସେଠି ସବୁ ସୁବିଧା ଅଛି ନା ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା କିଛି ଅସୁବିଧା ନାହିଁ ତ

ହଁ ହଉ ଆଜ୍ଞା

ହଉ ହଉ ଠିକ ଅଛି ଆଜ୍ଞା

ହଉ ଆଜ୍ଞା ମୁଁ କାଲି ଧରିକିନା ଯାଉଛି ଠିକ ଅଛି

ହଉ ଆଜ୍ଞା ଆଜ୍ଞା ନମସ୍କାର ଠିକ ଅଛି ହଁ